ଓଡ଼ିଶାର ପାରମ୍ପରିକ ବିଷୟରେ କ'ଣ କ'ଣ କହିବ ଲିଙ୍ଗ ଭୂମିକା ଭିତରେ ତ ପୁଲିିଙ୍ଗ ସ୍ତ୍ରୀଲିିଙ୍ଗ କ୍ଳିବଲିିଙ୍ଗ ଆଉ ବର୍ତ୍ତମାନ ନାରୀ ସମସ୍ୟା ପ୍ରଥମେ ନାରୀଙ୍କ ଉପରେ ଯେମିତି ମାନେ ଯେଉଁ ନଜରରେ ଦେଖାଯାଉଥିଲା ସେ ନଜର ଏବେ ଚେଞ୍ଜ କରା ହେଇଯାଇଛି ବର୍ତ୍ତମାନ ଆଗରୁ ଯେମିତି ଗୋଟେ ପୁଅ ଜନ୍ମ ହେଲେ ମାନେ ପୁଅ ଜନ୍ମ ହେଲେ କି ସମସ୍ତେ ଖୁସି ହଉଥିଲେ ଝିଅ ଜନ୍ମ ହେଲେ ମନ ଦୁଃଖ କରୁଥିଲେ ତ ସେ ଜିନିଷଟା ବି ଚେଞ୍ଜ ହବା ଦରକାର ଆଉ ଟ୍ରାନ୍ସଜେଣ୍ଡର ଯଦି କ୍ଲିବଲିିଙ୍ଗ କ୍ଲିବଲିିଙ୍ଗକୁ ଲୋକ ଦେଖିକି ମାନେ ଥଟ୍ଟା କରନ୍ତି କୁହନ୍ତି ମିଶିବନି ଆମ ସମ୍ପ୍ରଦାୟର ଇଏ ନୁହଁ ସେଗୁଡ଼ା ଆଣିବା ଦରକାର ନୁହଁ ମାନେ ସେଗୁଡ଼ା ତାଙ୍କୁ ସେମାନଙ୍କର ବି ସମାଜରେ ହକ ଅଛି ଲଢ଼ିବା ପାଇଁ ମାନେ ଏଇଗୁଡ଼ା ତ ଭଗବାନଙ୍କ ମାନେ ଇଏ ଗୋଟେ ଏଇ ନିୟମ ସେ ଜିନିଷ ଆମେ ଚେଞ୍ଜ କରିବା ତ ତାଙ୍କ ସାଙ୍ଗରେ ଆମେ ତାଳକୁ ତାଳ କାନ୍ଧ ମିଶାଇ ତାଙ୍କୁ ସେମାନେ ବି ବହୁତ ହେଲ୍ପଫୁଲ୍ ମାନେ ମୁଁ ବି ମିଶିଛି ପାଞ୍ଚଜଣ ସାଙ୍ଗରେ ଏମିତିକି ମୋର କିଛି ପ୍ରୋବ୍ଲେମ୍ ହେଇଥିଲା ସେମାନେ ମୋତେ ସାହାଯ୍ୟ କରିଛନ୍ତି ତ ସେ ଜିନିଷ ଆମେ ଭେଦ ହବ ଆଣିବା ଦରକାର ନାହିଁ ତ ସମାଜରେ ବହୁତ ଅଛନ୍ତି କ୍ଲିବଲିଙ୍ଗ ଅଛନ୍ତି ତାଙ୍କୁ ତାଙ୍କୁ ଆମେ ତାଙ୍କ ସାଙ୍ଗରେ ମିଶିବା ଦରକାର ମିଶିଲେ ହିଁ ଦେଶ ଆଗକୁ ବଢ଼ିବ କିଛି ନାହିଁ ମାନେ ତାଙ୍କ କାର୍ଯ୍ୟରେ ଆମେ ସବୁ କାର୍ଯ୍ୟରେ ସାହାଯ୍ୟ କରିବା କିଛି ଭେଦ ହବ ବାଛ ବିବାଦ କିଛି ଆଣିବାର ନାହିଁ ଯେମିତି ସମ ସମସ୍ତେ ଫଙ୍କସନ୍ ପର୍ବପର୍ବାଣି ପାଳନ କରୁଛନ୍ତି ପୁଅ ଝିଅ ମିଶିକି ପାଳନ କଲେଣି ଆଉ କିଛି ସମସ୍ତେ ଭେଦମାନେ ଆଉ କି ଦେଖୁନାହାନ୍ତି ହଁ ପୁଅ ଝିଅ ମିଶିଲେି କିଛି କ'ଣ ହବ ସେଇ ଜିନିଷ ଏମିତି ହଟିଯିବା ଦରକାରେ ସେମିତି ବି କ୍ଳିବ ମାନେ ଟ୍ରାନ୍ସଜେଣ୍ଡରକୁ ଆମେ ସୁଯୋଗ ଦେବା ଦରକାର କି ଆମ ଇଏରେ ତୁମେମାନେ ତାଙ୍କୁ ବି ସେ ଜିନିଷ କିଛି ପ୍ରାୟୋରିଟି ଦେବା ଦରକାର କି ତୁମେମାନେ ଆମ ସାଙ୍ଗରେ ମିଶ କିଛି ନାହିଁ ସେମାନେ ତ ଚାହୁଁଛନ୍ତି ଆମେ ବି ଯେମିତି ପାଠ ପଢ଼ୁଛୁ ଗୋଟେ ଜାଗାରେ ଯେମିତି ପୁଅ ଝିଅ ପାଠ ପଢ଼ି ପାରିବେ କ୍ଳିବ ପାଠ ପଢ଼ୁନାହାନ୍ତି ସେ ଜିନଷ ଆଣିବା ଦରକାର ନୁହଁ ସେମାନେ ଆଜି ବି ମୁଁ ଦେଖିଛି ଟ୍ରେନ୍ସେଣ୍ଟ ଟ୍ରାନ୍ସଜେଣ୍ଡର ପାଠ ପଢ଼ିକି ହାୟର ଏଜୁକେଟଡ଼ ହେଇକି କାମ କରୁଛନ୍ତି ବ୍ୟାଙ୍କରେ ଜଣେ ଅଛନ୍ତି ବ୍ୟାଙ୍କରେ ଭୁବନେଶ୍ୱର ବ୍ୟାଙ୍କରେ ମୁଁ ଜଣେ ଟ୍ରାନ୍ସଜେଣ୍ଡର ସିନା ସ ବି କାମ କରୁଛନ୍ତି ତ ସେ ଜିନିଷ ଭେଦଭାବ ଦରକାର ନାହିଁ ସମସ୍ତଙ୍କ ଦେହରେ ସମସ୍ତେ ଆସିଛନ୍ତି ଦୁନିଆ କିଛି କରିବା ପାଇଁ ତ ସମସ୍ତେ ସମାନ କାହାକୁ ଭେଦଭାବ କରିବା ଦରକାର ନାହିଁ